ଆପଣଙ୍କ ପାଖରେ କୌଣସି ପ୍ରିୟ କ୍ଲାସିକ୍ ପୁସ୍ତକ ଭିଣ୍ଟେଜ କପି ସ୍ୱତନ୍ତ୍ର ସଂସ୍କରଣ ହାର୍ଡ଼ କପି ଅଛି କି ଯଦି ହଁ ତେବେ ଆପଣ ଏହାକୁ କେଉଁ ଏବଂ କିପରି କିଣିଲେ